ଗ୍ୟାସ୍ର ଯେଉଁ ଦାମ ସବୁ ବଢ଼ି ଚାଲିଛି ସେଥିପାଇଁ ମୁଁ ଦେଖିଲି ଯେ ଆମର ଯଦି ଇଣ୍ଡକ୍ସନ କୁକର ଗୋଟିଏ ଆଣିବା ହୁଏତ ଆମର ଇଲେକଟ୍ରିରେ ସେଇଟା ରୋଷେଇ ହୋଇ ପାରିବ ସେଥିପାଇଁ ମୁଁ ବଜାରକୁ ଯାଇଥିଲି ଗୋଟିଏ ଇଣ୍ଡକ୍ସନ କୁକର କିଣିବା ପାଇଁ ମୋତେ ବହୁତ ଗୁଡ଼ିଏ କମ୍ପାନୀ ଇଣ୍ଡକ୍ସନ କୁକର ଦେଖାଇଲା ହାଭେଲ୍ସ୍ର ହେଉ ପ୍ୟାଜିଅନର ହେଉ ଓରିଏଣ୍ଟର ହେଉ କି ଆମର ବାଜାଜର ହେଉ ବିଭିନ୍ନ ପ୍ରକାର କମ୍ପାନୀ ଦେଖୋଇଲା ସବୁଠୁ ମୋତେ ହାଭେଲ୍ସ୍ର ଇଣ୍ଡକ୍ସନ କୁକରଟା ଭଲ ଲାଗିଲା ଯେଉଁଟାକି ଦାମ ଥିଲା ଅଠରଶହ ପଞ୍ଚାଅଶୀ ଟଙ୍କା ଯେଉଁଟାକି ମୁଁ ତାଙ୍କୁ କହିଲି ଯେ ଭାଇ ଏତେ ଟଙ୍କା ଦେଇ ହେବନି ଆଉ ଟିକେ କମାନ୍ତୁ ସେ କାଟି କୁଟିକି ମୋତେ ସତରଶହ ଟଙ୍କାରେ ଦେଲେ ଯେଉଁ ଇଣ୍ଡକ୍ସନଟା ବି ପୁରା ଦେଖାହଉଥିଲା ତଳ ଗୋଟିଏ କଏଲ୍ ଅଛି ବୋଲି ଉପରେ ବହୁତ ଶୀଘ୍ର ହିଟ୍ ହୋଇକି ପାଣି ମଧ୍ୟ ଗରମ କ୍ଷୀର ଗରମ ତ ସେଇଟା ଆଣିକି ମୁଁ ଏବେ ବ୍ୟବହାର କରୁଛି